ରୋଷେଇ ଘରେ ଥିବା ବୈଦ୍ୟୁତିକ ଉପକରଣ ଗୁଡ଼ିକର ନାମ ହେଲା ମିକଶ୍ଚର୍ ଗ୍ରାଇଣ୍ଡର୍ ସିଲିଣ୍ଡର୍ ଓଭାନ୍ ଫ୍ରିଜ୍ ଇତ୍ୟାଦି ଆମକୁ ବହୁତ ସୁବିଧା ଯୋଗାଇ ପାରୁଛି ଯାହାଫଳରେ କି ଆମେ ଆମର କାମ ବହୁତ ଶୀଘ୍ର ମଧ୍ୟ ସହଜରେ ମଧ୍ୟ ହୋଇଯାଇ ପାରୁଛି ଆଉ ଆଗରୁ ଆମର ଶୀଳ ଆଉ ଚୂଲ୍ହିରେ ରୋଷେଇବାସ କରାହେଉଥିଲା ଯାହାଫଳରେ କି ଶୀଳରେ ବାଟିବା ଦ୍ଵାରା ଆମର ହାତ ମଧ୍ୟ ହାତର ମଧ୍ୟ ଗତି ହେଉଥିଲା ଯାହାଫଳରେ ଆମର ହାତର କିଛି ବି ବେମାର ବାହାରୁ ନଥିଲା ଆଉ ମିକଶ୍ଚର୍ ଗ୍ରାଇଣ୍ଡର୍ ରେ କରିଦେବା ଦ୍ଵାରା ଏହା ଖୁବ୍ ବହୁତ ଶୀଘ୍ର କାମ ସରିଯାଉଛି ଆଗରୁ ଚୂଲ୍ହିରେ ରୋଷେଇ କରିବାକୁ ପଡୁଥିଲା ଏବେ ଗ୍ୟାସ୍ରେ ରୋଷେଇ କରିବାକୁ ପଡୁଛି ଯାହାଦ୍ଵାରା କି ବାହାରକୁ ଧୂଆଁ ବା ବାୟୁ ପ୍ରଦୂଷଣ କ ରୋକିବା ରୋକୁଛି ଆଉ କାଶ ମଧ୍ୟ ହେଉନାହିଁ ଏହା ଚୂଲ୍ହିରେ ରୋଷେଇ କରିବାଦ୍ଵାରା ବହୁ କାଶ ମଧ୍ୟ ହୁଏ ଧୂଆଁ ବାହାରି ଧୂଆଁ ବାହାରେ ଯାହାକି ଆମ ଶରୀର ପାଇଁ ଲାଭଦାୟକ ନୁହେଁ ଏବଂ ତାଦ୍ଵାରା ଜଙ୍ଗଲ ମଧ୍ୟ ଧ୍ଵଂସ ପାଇଯାଉଥିଲା ଯାହାଫଳରେ କି ଗ୍ୟାସ୍ ଦ୍ଵାରା ଆମେ ବିଭିନ୍ନ ବହୁତ ସାରା ଉପକାର ପାଇପାରୁଛୁ ଆଉ ଆଉ ସବୁ ପୁରୁଣା ଜିନିଷ ଯେତିକ ଅଛି ଆମପାଇଁ ଲାଭବାନ ଆଉ ଏବେ ଯୋଉଗୁରା ଆମେ ବ୍ୟବହାର କରୁଛୁ ସେଗୁରା ମଧ୍ୟ ଲାଭବାନ ଯାହାଫଳରେ କି ବହୁତ ଶୀଘ୍ର ଆମର କାର୍ଯ୍ୟଗୁଡ଼ିକ ସମ୍ପାଦନ ହୋଇପାରୁଛି ଆମକୁ ବହୁତ ଖୁସି ଲାଗୁଛି